ଚିତ୍ରାଙ୍କନ ଆମକୁ ବହୁତ କିଛି ଦର୍ଶାଏ ଚିତ୍ରାଙ୍କନ ଆମକୁ ଶିକ୍ଷା ଶିକ୍ଷା ପରିବେଶ ଉନ୍ନତି ଆବେଦନ ସବୁ ଦେଖାଏ ଚିତ୍ରାଙ୍କନରେ ଆମେ ନିଜର ଶରୀର ଗଠନ ଜାଣିଥାଉ ବୃଦ୍ଧି ଜାଣିଥାଉ ଚାତ୍ରାଙ୍କନ ଦ୍ୱାରା ଆମେ ଆମେ ଆମର ନିଜର ଜୀବନଶୈଳୀକୁ ମଧ୍ୟ ପଢ଼ି ପାରିଥାଉ ଚିତ୍ରାଙ୍କନ ଦ୍ୱାରା ଆମେ ଶୃଙ୍ଖଳିତ ମଧ୍ୟ ହେଇଥାଉ ଆମର ସାଙ୍ଗଠନିକ ଦକ୍ଷତା ମଧ୍ୟ ଚନ୍ତାକୁ ଚିତ୍ରାଙ୍କନ ଦ୍ୱାରା ପରିବେଶିତ ହୋଇଥାଏ କଳ୍ପନା ଶକ୍ତି ମଧ୍ୟ ଚିତ୍ରାଙ୍କନ ଦ୍ୱାରା ବୃଦ୍ଧି ପାଇଥାଏ ଚିତ୍ରାଙ୍କନ ପାଇଁ ଆମେ ଚିତ୍ରାଙ୍କନ ଦ୍ୱାରା ଆମ ଚିତ୍ରାଙ୍କନ ଦ୍ୱାରା ଆମେ ବହୁତ କିଛି ଶିଖିଥାଉ ଯେଉଁଟାକି ଆମକୁ ଭବିଷ୍ୟତରେ ବହୁତ କାମରେ ଲାଗେ ଚିତ୍ରାଙ୍କନ ଏକ ଏମିତି ଏକ କଳା ତାକୁ ଆମେ ଶିଖିବା ଦ୍ୱାରା ଜୀବନରେ ଜୀବନରେ ପ୍ରତିଟି ଖେଳ କରେ ଆମର ଚିତ୍ରାଙ୍କନ ଦରକାର ହୁଏ